ସାର୍ ନମସ୍କାର ସାର୍ କଣ କରାଯିବ ଗାଁରେ ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ାକ ସବୁ ଅଧାରେ ରହି ଯାଉଛି ଦେଖନ୍ତୁ ଆମର ଗୋଟିଏ ପୋଖରୀ ଖୋଳିବା ପାଇଁ ସେ'ଟା ଠିକ ହିସାବରେ କାର୍ଯ୍ୟ ହୋଇପାରୁନି ତାର ବ୍ୟବସ୍ଥା କ'ଣ କରିବା ତେଣୁ ଏଥର କାମତ ହେବ ସାର୍ ମୁଁ ଭାବୁଛି ଜେସିବି ନ ଲଗେଇକି ଆମର ଯେଉଁ ଗରିବ ଲୋକମାନେ ଅଛନ୍ତି ମାଟି କାମରେ ତାଙ୍କୁ ନିୟୋଜିତ କରିବା ବୋଲି ଭାବୁଛି ଆଜ୍ଞା ଆଉ ଯେ ସାର୍ ଏ ଯେଉଁ ଆମ ଗାଁରେ ଯେଉଁ ସାର୍ ରାସ୍ତାଟା ଦେଖନ୍ତୁ ଦୀର୍ଘ ଦଶ ବାର ବର୍ଷ ହେଲାଣି ଏପର୍ଯ୍ୟନ୍ତ ଆମର ରାସ୍ତାଟା କ୍ଲିଅର୍ ହୋଇପାରିଲାନି ସାର୍ କଣ କରାଯିବ ଆଉ ସାର୍ ଏ ଯେଉଁ ଗାଁରେ ତ ଆପଣ ରାସ୍ତା କରିଦେବେ ଠିକ୍ ଅଛି ତା ପାଇଁ ଗୋଟିଏ ସାର୍ ବହୁତ ଅସୁବିଧା ଲୋକ ହେଉଛନ୍ତି ସେ ଯେଉଁ ଷ୍ଟ୍ରୀଟ୍ ଲାଇଟ୍ ନାହିଁ ରାସ୍ତାରେ ବର୍ତ୍ତମାନ ଯେଉଁ ଅସୁବିଧା ହେଉଛନ୍ତି କୁହନ୍ତୁନି ତାର ବ୍ୟବସ୍ଥା ଟିକେ କରନ୍ତୁ ନାଇଁ ଆପଣ ତ ହେଉଛନ୍ତି ସାର୍ ଗାଁର ମୁରବି ମୁଁ ଆପଣ ଯଦି କହିବେ ସମସ୍ତଙ୍କ ଲୋକମାନଙ୍କୁ ନେଇକି ଆପଣଙ୍କ ସମ୍ମୁଖରେ ଛିଡ଼ା କରେଇ ପାରିବି ଆପଣ ଯେଉଁଟା ଫାଇନାଲ କହୁଛନ୍ତି ସେଟା ଠିକ୍ କରନ୍ତୁ ଆମେ ସମସ୍ତେ ଯାଇକି ବ୍ଲକରେ ଗୋଟିଏ ଦିନ ଘେରାଉ କରିବା ସାର୍ ଆଉ ଗୋଟେ କଥା କହିବି ଏ ଯେଉଁ ଗାଁରେ ସାର୍ ଯୁବ ଗୋଷ୍ଠୀ ଅଛନ୍ତି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାର୍ ଦେଖନ୍ତୁ ଏମାନେ ସବୁ ତାଙ୍କର ଯେକୌଣସି ପ୍ରକାରର କୌଣସି ଜାଗାରେ ରହି ପାରୁନାହାନ୍ତି ବସିବା ପାଇଁ ତେଣୁକରି ଏଟା ଟିକେ ଅନୁରୋଧ କରୁଛି ଯେ ଏଟା ଯଦି ଆପଣ ଯଥାଶୀଘ୍ର ଏହାର ସମାଧାନ କରି ପାରିବେ ହଁ ହଉ ସାର୍ ମୁଁ ଗୋଟେ ବ୍ୟକ୍ତିଗତ ହିସାବରେ ଆପଣଙ୍କୁ ମୁଁ ଅନୁରୋଧ କରୁଛି ଯଥାଶୀଘ୍ର ଆମର ଏସବୁ ଉନ୍ନତିମୂଳକ କାର୍ଯ୍ୟ ଆପଣ ଯଦି କରିଲେ ଆମେ ଆପଣଙ୍କ ପାଖରେ ଚିରକୃତଜ୍ଞ ରହିବୁ ବୋଲି ମୁଁ ଭାବୁଛି ହଉ ହଉ ସାର୍ ଆଗାମୀ ଦିନରେ ଯେମିତି ମୁଁ ଆପଣଙ୍କୁ ଆଉ ଥରେ ଅଭିଯୋଗ ନ କରେ ଯେମିତି ହଉ ସାର୍ ନମସ୍କାର ସାର୍ ରହୁଛି ସାର୍